ହଁ ସାର ଦୋକାନୀ ହଁ କୁହନ୍ତୁ ସାର ଆମର ଶ୍ୟାମଳା କାଲସିଅମ୍ ଗ୍ରୁମର ଅଠେଇଶ ଅଠେଇଶ ଜିରୋ କୋଡ଼ିଏ କୋଡ଼ିଏ ଜିରୋ ଆଉ ଆମ ନବରତ୍ନ ୟୁରିଆ ସବୁପ୍ରକାର ସାର ଔଷଧ ହରମୋନ୍ଫରମୋନ୍ ଧାନ ଯେଉଁ ପୋକ ଲାଗିବା ପାଇଁ ଔଷଧ ବି ସବୁପ୍ରକାର ରହିଛି ଆଉ ଆମର ଏଠିକାର ସାର କେ ଜି ତିରିଶ ଟଙ୍କା ଗ୍ରୁମର ଚାଳିଶ ଟଙ୍କା ପଟାଶ୍ ପଚାଶ ଟଙ୍କା ଆଉ ୟୁରିଆ ଆମର ଖୁଚୁରା ଦଶ ଟଙ୍କା କେ ଜି ସେମିତି ଆଉ ସାର ବି ରହିଛି ଆମର ଧାନଫାନ ବି ଅନ୍ୟାନ୍ୟ ଫସଲ କରିସାରିଲା ପରେ ଉନ୍ନତି ହୁଏ ଆସେ ଧାନ କେଣ୍ଡା ବି ଭଲ ରହିବ ଆମର ବଖରା ମେଡ଼ିସିନ୍ ଔଷଧ ସାର ସବୁ ରହିଛି ହୁଁ ଅଧିକ ପରିମାଣରେ ରହିଛି ରିଟେଲ୍ ବିକ୍ରୀ ହେଉଛି ବି ବେପାରୀ ବି ନେଉଛନ୍ତି ଖୁଚୁରା ବି ନେଉଛନ୍ତି ବେପାରୀ ବସ୍ତା ନେଉଛନ୍ତି ଧାନ କିଣିବା ପାଇଁ ନିହାତି ହଁ ଠିକ୍ ତା' ସହିତ ପରିବା ପଟାଶ ଯେ ଲାଗିଲାଣି ସେ କମ୍ ରହିବ କିଣାକିଣି ପଡ଼ିବ ଧାନ ପାଇଁ

ହଁ କମ ରେଟ୍ ଖୁଚୁରା ଯାହା ବିକ୍ରି ହେଉଛି ବସ୍ତା ରେଟ୍ ନେଲେ ଟିକେ କ'ଣ କନ୍ସେସନ ରେଟ୍ ରହିବ ଆଉ ହୁଁ ବସ୍ତା ନେଲେ ଟିକିଏ ରେଟ୍ ଫିକ୍ସ ରହିବ କମ୍ ରହିବ ହଁ ହଁ କମେଇକି ଦିଆ ହବ ସବୁପ୍ରକାର ମେଡ଼ିସିନ୍ ବି ରହିଛି ଧାନ ପାଇଁ ଔଷଧ ଝୁଡ଼ି ପୋକ ଆଉ ଇଏ ସବୁପ୍ରକାର ଔଷଧ ରହିଛି ଆଉ ହରମୋନ୍ଫରମୋନ୍ ବି ସେୟା କରିବା ପାଇଁ ଯାହା ରହିବ ତାହା ପିଲା ଆଣିବ ସବୁ ପ୍ରକାର ମେଡ଼ିସିନ୍ ରହିଛି ହୁଁ ଅଛି ଦୋକାନ ଆମର ବି ଅଛି ସେ ମାର୍କେଟ୍ରେ ବି ଦୋକାନ ଅଛି ଆଉ ହଁ ସାର ତ ସବୁ ଭଲ ସାର ରହିଛି ନା ନବରତ୍ନ ବି ରହିଛି ପିଡ଼ିଆ ବି ରହିଛି ସବୁପ୍ରକାର ସାର ରହିଛି ବିକୁ ଜିନିଷ ହେଲା ନା ନା ସାର ସବୁ ପୂରା ସାମ୍ନାରେ ବସ୍ତା ଖୋଲା ହବ ବସ୍ତାରେ ବସ୍ତେ ଖଣ୍ଡେ ହବ ବସ୍ତା ନିଅନ୍ତି ସବୁପ୍ରକାର ଭଲ ଭଲ ଜିନିଷ ରହିଛି କଳା ଜିରା ପୋକ ପାଇଁ ଅଛି ମେଡ଼ିସିନ୍ ଅଛି ବିଲରେ ନେଇକି ସ୍ପ୍ରେ କରାହବ ତାପରେ ଗୁଣ୍ଡି ପୋକ ପାଇଁ ବି ମେଡ଼ିସିନ୍ ରହିଛି ସବୁ ତାକୁ କୀଟନାଶକ ସ୍ପ୍ରେ କଲାପରେ ତାପରେ ସାରର କାମ ଦେଖେଇବ ସାର ତାପରେ ଅଧିକ ଯେମିତି କଳାଟା ରଖିବ କଳା ଜିରା ସାର ନାହିଁ ନା କିଛି ଆମର ହଁ ହଉ ଆଜ୍ଞା